ହେଲୋ ତମେ ନିକି ଗୁଗୁଲ୍ ରେଷ୍ଟୁରାଣ୍ଟ୍ କହୁଥିଲ କେଁ ହଁ ଆମର୍ ଲାଗି କିଛି ଖାଏବା ଲାଗି ପଠେଇଦେବ ହଁ ଚିକେନ୍ ଟିକେ କମ୍ ମସଲା ବାଲା ଆଉ ସଲାଟ୍ ଟିକେ ଦହିଦୁହା ସଲାଟ୍ ସୁଲିଟ୍ ଟିକେ ହେଇଥିବା ଚିନି ଟିକେ କମ୍ ଲାଗିଥିବା ଏନ୍ତା ଖୀରି ଟିକେ ଏନ୍ତା ପଠେଇଦେବ ହଁ କମ୍ ମସଲାର ଟିକେ ପଠେଇଦେବ ଆମର୍ ଇନୁ ଟିକେ କମ୍ ମସଲା ବାଲା ଖାଏସନ୍ ଆମେ ଯାଇଥିଲୁ ଆହାଦେ ଘରକେ ପୁହୁଞ୍ଚୁଛୁ ଜଲଦି ଟିକେ ଅନଲାଇନ୍ରେ ପଠେଇଦିଅ ଜଲ୍ଦି ହଁ ଭୁକେ ହେଉଛୁଁ ଜଲଦି ଟିକେ ପଠେଇଦେବ ହଁ ବେଶୀ ଲୋଗ୍ ଅଛୁଁ ଜାନିକିରି ଟିକେ ପଠାବ କମ୍ ମସଲା ବାଲା ପଠାବ ବେଶୀ ମସଲା ବାଲା ନାଇଁ ପଠାବ ଦୟାକରି ଟିକେ ଅନୁରୋଧ ରଖିକରି ଟିକେ ପଠେଇଦିଅ କୁନୁଆ ବି ଆଇଛନ୍